ବିବାହ ବିବାହ ହେଉଛି ମଣିଷ ଜୀବନର ଗୋଟିଏ ଧର୍ମ ଯାହାକି ଭଗବାନର ଆଶୀର୍ବାଦ କହିଲେ ମଧ୍ୟ ଚଳେ ଏବଂ ବାହାରେ ନୃତ୍ୟ ସଙ୍ଗୀତ ହେଉଛି ମଣିଷ ଜୀବନର ଗୋଟିଏ କର୍ମ ନୃତ୍ୟ ହେଉଛି ଭଗବାନଙ୍କ ଦ୍ୱାରା ପ୍ରସ୍ତୁତି କରିବା ଗୋଟିଏ କଳା ଏବଂ ସଙ୍ଗୀତ ସଙ୍ଗୀତ ମଧ୍ୟ ମଣିଷ ଭିତରେ ଥିବା ଗୋଟିଏ କଳା ଏହି ନୃତ୍ୟ ଏବଂ ସଙ୍ଗୀତ କରିଲେ ମଣିଷ ମନ ପ୍ରଫୁଲ୍ଲିତ ହେଇଯାଏ ଖାସ୍ କରି ବିବାହ ଭଳି କାର୍ଯ୍ୟରେ ସଙ୍ଗୀତ ନୃତ୍ୟ ବିନା ବିବାହ ଅଧୁରା ଭଳି ଲାଗେ ଯେମିତିକି ଆମ ବିବାହ କାର୍ଯ୍ୟରେ ହଳଦୀ ଲଗାଇବା ରଶମରେ ଆମ ଘର ସ୍ତ୍ରୀ ଲୋକମାନେ ନୃତ୍ୟ କରିଥାନ୍ତି ଏବଂ ସଙ୍ଗୀତ ଭଳି କାର୍ଯ୍ୟରେ ମଧ୍ୟ ଯୋଗଦାନ ଦେଇଥାନ୍ତି ନୃତ୍ୟ କଲେ ମଣିଷ ଶରୀର ବହୁତ ଭଲ ରୁହେ ଏବଂ ସଙ୍ଗୀତ ସଙ୍ଗୀତ କଲେ ମଧ୍ୟ ମଣିଷ ନିଜ ମନ ଖୁସିରେ ମନ ଖୁସି ରଖିଥାଏ ଏବଂ ସଙ୍ଗୀ ଏବଂ ସଙ୍ଗୀତ ଶୁଣିବା ଲୋକମାନେ ମଧ୍ୟ ଏବଂ ନୃତ୍ୟ ଦେଖିବା ଲୋକମାନେ ମଧ୍ୟ ବହୁତ ଖୁସି ହୋଇଥାନ୍ତି ଆଜିକାଲି ଯୁଗରେ ବିବାହରେ ବେଣ୍ଡ ବାଜା ପାର୍ଟି କିମ୍ବା ଡି ଜେ ସାଉଣ୍ଡ ଲାଇଟ୍ ବକ୍ସ ବିନା ବାହାଘର ଅଧୁରା ବିବାହରେ କାର୍ଯ୍ୟରେ ଡି ଜେ ଆସିଲେ କିମ୍ବା ବେଣ୍ଡବାଜା ପାର୍ଟି ଆସିଲେ ଲୋକମାନେ ବିବାହରେ ଯେମିତି ଦାଣ୍ଡ ବୁଲିବା ସମୟରେ ଡିଜେରେ ଗୀତ ବଜାଏ ସଙ୍ଗୀତ ବଜାଏ ଖୁବ୍ ମନ ଖୁବ୍ ପ୍ରଫୁଲ୍ଲିତ ହୋଇ ନୃତ୍ୟ କରିଥାନ୍ତି